ମୁଁ ପାଇଛି ମୋର ଯେନ୍ ନୃତ୍ୟ ଶୈଳୀର ପରିବର୍ତ୍ତନ ମୁଁ କରିଛିି ବହୁତ ସୁନ୍ଦର ନୃତ୍ୟ ପରିବେଷନ ମୁଇଁ କରେ ଆରାମ କ୍ଷେତ୍ରରେ ଥିବା ବୋଲି ମୁଇଁ ଅନେକ ନୃତ୍ୟ ମୁଇଁ ପ୍ରଦର୍ଶନ କରିବାର ସୁଯୋଗ ପଇଛେ ଆଉ ବହୁତ ସୁନ୍ଦର ସୁନ୍ଦର ନାନ୍ ବି ନାଚିଛେ ସେ ଆମେ ସବୁବେଳେ ସାଙ୍ଗସାଥିରେ ବାହାଘରରେ ଗାଁର ଯାନିଯାତ୍ରାରେ ଆମେ ସମସ୍ତେ ନୃତ୍ୟ ପ୍ରଦିବେଷନ କରୁ ସୁନ୍ଦର ହିସାବରେ ଆମେ ନାଚୁ ମୁଁ ତ ବହୁ ସୁନ୍ଦର ହିସାବରେ ନାଚେ ଲୋକଙ୍କର ଶୈଳୀକୁ ଅନୁସରଣ କରିକିରି ଲୋକ ଭଲ ନାଚୁଥିବା ଶୈଳୀକୁ ମୁଁ ସବୁବେଳେ ଅନୁସରଣ କରେ ଆର୍ ନୃତ୍ୟ ଶୈଳୀ ହଉଛି ଇମ୍ପୋର୍ଟାନ୍ସ ମତେ ଭଲ ଭଲ ଶୈଳୀ ନାଚିବା ପାଇଁ ମତେ ବି ବହୁତ ଆରାମଦାୟକ ଲାଗେ ବହୁତ ସୁନ୍ଦର ହିସାବରେ ମୁଁ ନାଚ କରିବା ପାଇଁ ଇଚ୍ଛା ବି ପ୍ରକାଶ କରେ ଆଉ ଆଜିକାଲି ଦିନରେ ନୃତ୍ୟର ଶୈଳୀ ପରିବର୍ତ୍ତନ ହେଇଛି କିନ୍ତୁ ଭଲ ଶୈଳୀରେ ନାଚିବା ଯେପରି ସମ୍ବଲପୁରୀ ଶୈଳୀ ହଉଛି ସବୁଠାରୁ ବେଷ୍ଟ୍ ଶୈଳୀ ଆମେ ଆମର୍ ସମ୍ବଲପୁରୀ ଶୈଳୀରେ ସମସ୍ତେ କାନ୍ଧ ଯୋଡ଼ା ଯୋଡ଼ି ହେଇକି ନାଚିବା ସମସ୍ତେ ଖୁସିରେ ନାଚିବା ବହୁତ ସୁନ୍ଦର ହିସାବରେ ନାଚିବା ମତେ ସୁଯୋଗ ମିଳିଛି ଆଉ ମୁଁ ବହୁତ ଖୁସି ସେ ସମ୍ବଲପୁରୀ ନାଚ ନାଚିବା ପାଇଁ ମତେ ସବୁବେଳେ ଇଚ୍ଛା ପ୍ରକାଶ କରେ କି ମୁଁ ସେମିତି ଯୋଗ୍ୟ ହୁଅନ୍ତି କି ସବୁବେଳେ ମୋ ସମ୍ବଲପୁରୀ ନାଚରେ ନାଚିବା ପାଇଁ ବହୁତ ଖୁସି ହେବି ଯେ ମତେ ଯେତେବେଳେ ବି ସୁଯୋଗ ମିଳିବା ମୁଇଁ ସମ୍ବଲପୁରୀ ନାଚରେ ନାଚିବି ଆଉ ସମ୍ବଳପୁରୀ ଯେ ନୃତ୍ୟର ତାର ଗାରିମା ଗାଥା ସବୁବେଳେ ମନେ ପକଉଥିବି ଏତିକି ମୋର ଇଚ୍ଛା